ଚିତ୍ର ଆଙ୍କିବାବେଳେ ମଧ୍ୟ କେତେଗୁଡ଼ିଏ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼େ ଯଥା ଚିତ୍ରାଙ୍କନବେଳେ ଯଦି ଅନ୍ୟମାନେ ଜଣଙ୍କୁ ଡିଷ୍ଟର୍ବ କରନ୍ତି ସେ ମଧ୍ୟ ତାର ଯେଉଁ ଭାବାବେଗ ପରିପ୍ରକାଶ କରିବା ପାଇଁ ଚେଷ୍ଟା କରେ ସେ ସେଇ ବାଟରେ ମଧ୍ୟ ଚିତ୍ରାଙ୍କନ କରିନପାରେ ତେଣୁ ଏଇ ଯେଉଁ ଚିତ୍ରାଙ୍କନ କରିବା ପାଇଁ ଏକ ସମୟ ଭଲ ସମୟ ଭଲ ସୁଯୋଗ ଏବଂ ଭଲ ପରିବେଶ ଆବଶ୍ୟକ କାରଣ ସେଇ ଯେଉଁ ଭଲ ପରିବେଶରେ ଜଣେ ଚିତ୍ରାଙ୍କନ କରିବ ସେ ନିଶ୍ଚିତ ଭାବରେ ସଫଳ ହେବ କାହିଁକି ନା ଯଦି ଜନସମାଗମରେ ଚିତ୍ରାଙ୍କନ ଏ ଚିତ୍ରାଙ୍କନ ହେଇପାରେନାହିଁ ଏମିତି ଆମେ ମଧ୍ୟ କେତେଗୁଡ଼ିଏ ଚିତ୍ର ଯଥା ପ୍ରାକୃତିକ ସମ୍ପଦ ପ୍ରାକୃତିକ ସମ୍ପଦ ତାକୁ ଚିତ୍ରାଙ୍କନ କରିବା ବେଳେ ମଧ୍ୟ କେତେଗୁଡ଼ିଏ କଷ୍ଟ ସ୍ୱୀକାର କରିବାକୁ ପଡ଼େ କାରଣ ସେଇ ପ୍ରକୃତିର ବିଭିନ୍ନ ଜିନିଷକୁ ଆମେ ମନ ଭିତରେ ଆଣି ତାକୁ ଚିତ୍ରରେ ପରିପ୍ରକାଶ କରି କରନ୍ତି ତେଣୁ ଆମେ ଏଇ ଯେଉଁ ଚିତ୍ରାଙ୍କନ ଅଭ୍ୟାସ କରନ୍ତି ସେତେବେଳେ ସାଧାରଣତଃ ଆମେ ଏକ ଏକୁଟିଆ ନିର୍ଜନ ସ୍ଥାନରେ ଚିତ୍ରାଙ୍କନ କରିବା ପାଇଁ ଚେଷ୍ଟା କରିବା ଦରକାର ଆଉ ବିଭିନ୍ନପ୍ରକାର ସାମଗ୍ରୀ ମଧ୍ୟ ପାଖରେ ରହିବା ଆବଶ୍ୟକ